ଆମ ଅଞ୍ଚଳର କିଛି ବିଶିଷ୍ଟ ସମାଜସେବୀ ବ୍ୟକ୍ତିଙ୍କ ବିଷୟରେ ମୁଁ କିଛି ବର୍ଣ୍ଣନା କରିପାରିବି ଦେଖିବାକୁ ଗଲେ ଯେମିତିକି ଆମ ଗ୍ରାମର ୱାର୍ଡ଼ ମେମ୍ବର ଯିଏକି ଶ୍ରୀମତୀ ରତ୍ନାବତୀ ମାଝି ତାଙ୍କେ ଆମ ଗ୍ରାମ ପାଇଁ ଏତେ ସେବା କରୁଛନ୍ତି ଯେ ଆଉ କଥାରେ ବର୍ଣ୍ଣନା କରିହେବନି କାରଣ ଆମ ଗ୍ରାମରେ କେତେ ଲୋକଙ୍କ ଘରେ ଯେମିତିକି ଇନ୍ଦିରା ଆବାସ ଘର ନଥିଲା ସେହି ଘର ପାଇଁ କେତେ ସାହାଯ୍ୟ କରିଛନ୍ତି ଏବଂ ବୁଢ଼ା ବୁଢ଼ୀମାନଙ୍କ ପାଇଁ ମାସିକ ଭତ୍ତା ସେଇଥି ମଧ୍ୟ ତାଙ୍କେ ସାହାଯ୍ୟ କରିଛନ୍ତି ଆଉ ଦେଖିବାକୁ ଗଲେ ଆମ ପଞ୍ଚାୟତରେ ଆମର ଯିଏକି ସରପଞ୍ଚ ଶ୍ରୀ ଅଭିମନ୍ୟୁ ନାୟକ ତାଙ୍କେ ବି କେଉଥିରେ ବି କମ୍ ନାହାନ୍ତି ତାଙ୍କେ ବି ଆମ ପଞ୍ଚାୟତ କେନ୍ଦୁଗୁଡ଼ାର ଏତେ ସୁନ୍ଦର ବ୍ୟକ୍ତି ଆଉ କହିଲେ ହବନି ମାନେ ଯେମିତିକି ମାସିକ ଭତ୍ତା ଯେୋଉ ବୁଢ଼ ବୁଢ଼ୀ ମାନେ ପଞ୍ଚାୟତରେ ଯାଇପାରୁନାହାନ୍ତି ସେଇ ଭତ୍ତା ପଇସା ଘରେ ଘରେ ନେଇ ଦେଉଛନ୍ତି ଏବଂ କ'ଣ କିଛି ଖରାପ ହେଲେ ମଧ୍ୟ ତାଙ୍କେ ସବୁ ସମାଧାନ କରେଇବାରେ ବି ସାହାଯ୍ୟ କରୁଛନ୍ତି